ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା କେନ୍ଦ୍ର ଗୁଡ଼ିକରେ ବହୁତ ଭଲ ଚିକିତ୍ସା ହେବା ସହ ବହୁତ ରୋଗୀମାନେ ରୋଗରୁ ଆରୋଗ୍ୟ ହେଉଛନ୍ତି ମାତ୍ର ଯେଉଁ ଡାକ୍ତରମାନେ ପ୍ରଥମେ ଡାକ୍ତରଖାନାରେ କର୍ମଚାରୀ ଭାବେ ନିୟୋଜିତ ହେଉଛନ୍ତି ପ୍ରଥମେ ପ୍ରଥମେ ସେମାନେ ନିଜର କାର୍ଯ୍ୟକୁ ପୁରା ନିଜର ଦକ୍ଷତା ସହ ରୋଗୀଙ୍କ ରୋଗକୁ ଆରୋଗ୍ୟ କରିବା ପାଇଁ ସେ ସଂପୂର୍ଣ୍ଣ ଚେଷ୍ଟା କରୁଛନ୍ତି ମାତ୍ର ଏହି କାର୍ଯ୍ୟରେ କିଛିଦିନି ଗଲା ପରେ ସେ ରୋଗୀମାନଙ୍କ ସହ ଖରାପ ବ୍ୟବହାର କରିବା ସହିତ ରୋଗୀମାନଙ୍କୁ ଟ୍ରିଟମେଣ୍ଟ କରିବାରେ ବହୁତ ଅବହେଳା କରୁଛନ୍ତି ଏହା ପୂର୍ବରୁ ଶସ୍ତା ଏବଂ ଭଲ ଥିଲା ମାତ୍ର ସମୟ ବର୍ତ୍ତମାନ ବଢ଼ିବା ସହ ସମୟ ବଢ଼ିବା ସହିତ ଜିନିଷପତ୍ରର ବି ମୂଲ୍ୟ ବଢ଼ିବାରେ ଲାଗିଛି ସେଥିପାଇଁ ଉନ୍ନତମାନର ସ୍ୱାସ୍ଥ୍ୟଖାନାରେ ବହୁ ମୂଲ୍ୟ ଦେବା ପାଇଁ ପଡୁଛି ମେଡ଼ିସିନ୍ ଏବଂ ଇଞ୍ଜେକ୍ସନ୍ ପାଇଁ କୋଭିଡ଼୍ ମହାମାରୀରେ ଆମ ଅଞ୍ଚଳରେ ସମସ୍ତେ ଭ୍ୟାକ୍ସିନେସନ୍ ହେବା ସହ ବୁଷ୍ଟର୍ ଡୋଜ୍ ବି ନେଇଥିଲେ ମାତ୍ର ଏହା ଜନସାଧାରଣଙ୍କ ଟ୍ୟାକ୍ସ୍ ପଇସାରେ ହିଁ ସେମାନଙ୍କୁ ହିଁ ଦିଆଯାଇଥିଲା ଏଥିପାଇଁ ସେବାର ଅନ୍ୟ କୌଣସି ଉପାୟ ବାହାର କରିବା ଉଚିତ ଅଟେ